ହ୍ୟାଲୋ ଫାଇଭ୍ ଷ୍ଟାର୍ ହୋଟେଲ୍ ମୁଁ ଅନୁଶ୍ରୀ ସର୍ଦାର୍ ବାଲିମେଲାରୁ କହୁଥିଲି କାଲି ଆମ ଘରେ ଏକ ବିଶେଷ କାର୍ଯ୍ୟକ୍ରମ ରହିଛି ସେଇଥିପାଇଁ ଖାଦ୍ୟ ବନ୍ଦୋବସ୍ତ କରିବାର ରହିଛି ଗତବର୍ଷ ଆମ ଘରେ ଏକ ପ୍ରୋଗ୍ରାମ୍ ହୋଇଥିଲା ସେଇଥିରେ ଆପଣଙ୍କଠୁ ଅର୍ଡ଼ର୍ କରିଥିଲୁ ସେତେବେଳର ଖାଦ୍ୟ ସବୁ ବହୁତ ଭଲ ଥିଲା ସେଥିପାଇଁ ମୁଁ ଚାହୁଁଛି ଏଥର ବି ଆପଣଙ୍କଠୁ ହିଁ ଅର୍ଡ଼ର୍ କରିବୁ ତ ଏହି ପ୍ରୋଗ୍ରାମ୍ରେ ମୋତେ ଦରକାର ଆଠଶହ ସିଙ୍ଗଡ଼ା ଚାରିଶହ ପୁରି ଏବଂ ପାଞ୍ଚଶହ ପିସ୍ ମିଠା ମୋତେ କାଲି ସକାଳ ଦଶଟା ଭିତରେ ଏହିସବୁ ଖାଦ୍ୟ ଦରକାର ତ ମୁଁ ଚାହୁଁଛି କାଲି ସକାଳ ଦଶଟା ଭିତରୁ ଏହିସବୁ ଖାଦ୍ୟ ଡେଲିଭରି ହେଉ ଠିକଣା ବାଲିମେଲା ସାଇନ୍ସ ଆଣ୍ଡ୍ ଟେକ୍ନୋଲୋଜି କଲେଜ୍ ଖାଦ୍ୟର କେମିତି ରେଟ୍ କେମିତି କ'ଣ ମୋତେ ଡି ଏମ୍ କରନ୍ତୁ